ହ୍ୟାଲୋ ହ୍ୟାଲୋ ସାଙ୍ଗ ହଁ ମୁଁ ଟିକେ ଘରେ ଅଛି ତୁ କେଉଁଠି ଅଛୁ

କେଉଁଠି ହଁ ହଁ ଯିବୁ କି ତୁ କ'ଣ କ'ଣ ହେବ ସେଇଠି ହଉ ବି ଆଜି ଯିବି ନହେଲେ ମିଶିକି ଯିବା ହଁ ତ ଓଡ଼ିଶୀ କ୍ୟା କ'ଣ କ'ଣ କହିଲେ ଆଚ୍ଛା ଏଠି ହଉ ଠିକ୍ ଅଛି ମିଶିକି ଯିବା ସେଠି କି

କ'ଣ କହିଲ ହଁ ସରିଯାଉ ଦେଖିବା ଭଲ ଜାଣି ହେବନା କି କରିଛି ତା ବିଷୟରେ ହଁ ଶୁଖିଯିବ ପ କ'ଣ କହିଲେ ଏଇ ଓଡ଼ିଶୀ ଡ୍ୟାନ୍ସ୍ ଅଛି ହଁ ଶ୍ରୀକ୍ଷେତ୍ର ମନ୍ଦିର ସେ ଆଚ୍ଛା ହଉ ଠିକ୍ ଅଛି ଯାଇକି ଦେଖିବା ଆଉ ହଉ ଠିକ୍ ଟାଇମ୍ରେ ଯାଇକି ପହଞ୍ଚିବା ନାଇଁ ତ ପୂର୍ଵ ସରି ଯାଇଥିବ ଡ୍ୟାନ୍ସ୍ ଯାକ

ଆଚ୍ଛା ଠିକ୍ ଅଛି ଆଉ ସାଙ୍ଗମାନଙ୍କୁ ନେଇକି ଯିବା ଆଉ ସାଙ୍ଗମାନଙ୍କୁ ନେଇକି ଯିବା ନା ଆମେ ଦୁଇଜଣ ହିଁ ଯିବା ହଁ ଠିକ୍ ଅଛି ତୋ ଭାଇକୁ ତୁ ଡାକେ ମୁଁ ଘରୁ ଭଉଣୀକୁ ଡାକିକି ଆଣିବି ହଉ